ହଁ ନୃତ୍ୟରେ ତ ବହୁତ କିଛି ଉନ୍ନତି ହୋଇଥାଏ ଛାତ୍ରଛାତ୍ରୀମାନେ ମଧ୍ୟ ଉତ୍ସାହିତ ହୋଇଥାନ୍ତି ସମାଜରେ ବହୁତ ପ୍ରଶଂସିତ ମଧ୍ୟ ହୋଇଥାନ୍ତି ଲୋକେ ମଧ୍ୟ ବହୁତ ପ୍ରଶଂସା କରିଥାନ୍ତି ତ ନୃତ୍ୟଶିଳ୍ପୀମାନେ ମଧ୍ୟ ବହୁତ ଖୁସି ହୋଇଥାନ୍ତି ତାଙ୍କ ଜୀବନରେ ଏବଂ ସେମାନେ ନୃତ୍ୟ କରିକରି ବହୁତ ଜିଲ୍ଲା ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଯାଇ ଅନେକ ପୁରସ୍କୃତ ହୋଇ ବିଭିନ୍ନ ଦେଶମାନଙ୍କୁ ମଧ୍ୟ ନୃତ୍ୟ ପାଇଁ ଯାଉଛନ୍ତି ସେମାନେ ବହୁତ ଖୁସି ହୁଅନ୍ତି ନିଜର ପରିବାରକୁ ନେଇ ନିଜ ମାଟି ନିଜର ଦେଶ ଗର୍ବକୁ ସଂସ୍କୃତି ପରମ୍ପରାକୁ ନେଇ ବହୁତ ଗର୍ବ କରନ୍ତି ଏବଂ ସେମାନେ ବହୁତ ଖୁସି ହୁଅନ୍ତି ଆଗକୁ ମଧ୍ୟ ମୁଁ କିପରି ଆହୁରି ଅନେକ ତା' ମାନେ ଅନେକ ନୃତ୍ୟଶିଳ୍ପୀଙ୍କ ମନ ନୃତ୍ୟଶିଳ୍ପୀମାନଙ୍କୁ କିପରି ଆକର୍ଷିତ କରି ନୃତ୍ୟଶିଳ୍ପୀକୁ ତାର୍ମାନେ ନୃତ୍ୟଶିଳ୍ପୀଗୁଡ଼ାକ ତାର୍ମାନେ କିପରି ଆଗ୍କେ ବଢ଼ିପାର୍ବେ କେନ୍ତା କରି ସେମାନେ ସବୁ କିଛି ଜାଣିପାର୍ବେ ସେ ବିଷୟରେ ସେମାନେ ମଧ୍ୟ ତାକର୍ ମତ ଦେସନ୍ ଆଉ କେନ୍ତା କରି ଆମର୍ ଦେଶ ଆମ ଜନ୍ମ ମାଟି ସବୁ କିଛିକେ ଆଗ୍କେ ନେବାର୍କେ ମଧ୍ୟ ସେମାନେ କହେସନ୍ ଆଉ ସବୁଥିରେ ଫାଷ୍ଟ୍ ହେବା ହେଇକରି ଆସ୍ବେ ଏବଂ ବହୁତ୍ ଖୁସି ହେସନ୍